ଭାରତର ବହୁତ ଗୁଡ଼ିଏ ଏବଂ ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣି ଆମେ ପାଳନ କରିଥାଉ ଏବଂ ସରକାରୀ ଛୁଟି ମଧ୍ୟ ରହିଥାଏ ଯେମିତି ଆମ ଛୁଟି ବୋଇଲେ ସାଧାରଣତନ୍ତ୍ର ଦିବସ ବା ସ୍ଵାଧୀନତା ଦିବସ ଇତ୍ୟାଦି ଛୁଟି ପାଳନ କରାଯାଏ ପୁଣି ଆମ ଦେଶର ସବୁଠାରୁ ବଡ଼ ପର୍ବ ଦଶହରା କାଳୀପୂଜା ଇତ୍ୟାଦି ମଧ୍ୟ ଛୁଟି ଘୋଷଣା ହୋଇଥାଏ ସେମିତି ନୂଆ ବର୍ଷକୁ ମଧ୍ୟ ଛୁଟି ଘୋଷଣା କରାଯାଇ ସେମିତି ବିଭିନ୍ନ ମହାପୁରୁଷମାନଙ୍କର ଜୟନ୍ତୀ ମାନଙ୍କରେ ସ୍କୁଲ୍ଗୁଡ଼ିକ ଛୁଟି ଘୋଷଣା କରାଯାଇଥାଏ ସେମିତି ଆମ ଦେଶରେ ବିଭିନ୍ନ ପ୍ରକାର ଆଞ୍ଚଳିକ ପର୍ବ ବି ରହିଛି ଯାହାକୁ ମଧ୍ୟ ଆମ ସରକାର ଛୁଟି ଭାବରେ ଗ୍ରହଣ କରାଯାଏ ଏବଂ ସେଇ ଦିନମାନଙ୍କରେ ଯେଉଁ ପର୍ବ ପଡ଼ିଥାଏ ସେହି ପର୍ବଗୁଡ଼ିକ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଏ